ମୁଁ ଆଜି ଖାଇଛି ଭାତ ଆଉ ମିକ୍ସ ତରକାରୀ ଆଉ ଡାଲି ଭାତରେ ଶ୍ୱେତସାର ଥାଏ ଯାହାକି ଆମ ଦେହକୁ ଶକ୍ତି ଯୋଗାଇଥାଏ ବଳ ଯୋଗାଇଥାଏ ଆମେ ତ ହେଲୁ କୃଷକ ପରିବାରର ଲୋକ ତେଣୁ ଭାତରେ ଆମର ଭାତଟା ହେଲା ଆମର ସମସ୍ତଙ୍କର ପ୍ରିୟ ତ ଭାତ ଖାଇବାଦ୍ୱାରା ଆମର ଆମ ଦେହକୁ ଶକ୍ତି ଯୋଗାଇଥାଏ ଯେଉଁଥିରେକି ମୋର କକା ହୁଅନ୍ତୁ କି ମୋ ବଡ଼ବାପା ହୁଅନ୍ତୁ ସମସ୍ତେ କାମ କରିପାରନ୍ତି ବିଲକୁ ଯାଇକି ଚାଷ କରିପାରନ୍ତି ଭାତ ଖାଇବାଦ୍ୱାରା ଆଉ ଡାଲି ଡାଲିରେ ବହୁତ ପରିମାଣରେ ପୃଷ୍ଟିସାର ଉଁ ଅଛି ଯାହାଦ୍ୱାରାକି ଡାଲି ଖାଇବାଦ୍ୱାରା ଆମ ଦେହକୁ ଶକ୍ତି ଯୋଗାଇଥାଏ ବଳ ଯୋଗାଇଥାଏ ବଢ଼ିବାରେ ସାହାଯ୍ୟ କରିଥାଏ ଏବଂ ପ୍ରଚୁର ପରିମାଣରେ ତା' ଦେହରେ ପୃଷ୍ଟିସାର ଖାଦ୍ୟଥାଏ ତା' ସହିତ ମୁଁ ଖାଇଛି ମିକ୍ସ ପନିପରିବା ମିକ୍ସ ପନିପରିବାରେ ସବୁପ୍ରକାର ପନିପରିବା ମିଳିଥାଏ ଯଥା ଆଳୁ ଥାଏ ବିନସ୍ ଥାଏ ଏବଂ ଗାଜର ଥାଏ ମଟର ଛୁଇଁ ପଡ଼ିଥାଏ ବାଇଗଣ ଥାଏ ସାରୁ ଥାଏ ବିଟ୍ ଥାଏ ଯେଉଁଥିରେକି ଆମ ଦେହକୁ ନ ସବୁଜ ପନିପରିବା ନିହାତି ଆବଶ୍ୟକ ନିହାତି ଆବଶ୍ୟକ କାହିଁକିନା ସେଥିରୁ ଆମକୁ କ୍ୟାଲସିୟମ ମିଳିବ ପ୍ରୋଟିନ୍ ମିଳିବ ଓ ସ୍ନେହସାର ନାହିଁ ଆମକୁ ପୁଷ୍ଟିସାର ମଧ୍ୟ ମିଳିବ ତ ବହୁତ ଶକ୍ତି ଆମକୁ ସେଇ ସବୁଜ ପନିପରିବାରେ ମିଳିବ ଯାହାଦ୍ୱାରାକି ଆମ ଆମ ଦେହକୁ ଯେଉଁଟା ବେଶୀ ଦରକାର ସେଇଟା ଆମର ମିକ୍ସ ତରକାରୀ ଆମକୁ ମିଳିବ ତ ତାକୁ ଖାଇବା ଦ୍ୱାରା ଆମ ଦେହର ସବ ମିକ୍ସ ସବଜୀ ପନିପରିବା ତରକାରୀରେ ସବୁପ୍ରକାର ଆମକୁ ମିଳିବ ଶକ୍ତି ତ ତା'ପରେ ମୁଁ ଖାଇବି ଆଜି ରାତିରେ ରୁଟି ଆଉ ଆଳୁ ତରକାରୀ ରୁଟି ରୁଟି ବି ଖାଇବାଦ୍ୱାରା ଆମ ବଡ଼ିଟା ଫିଟ୍ ରୁହେ ଯେମିତିକି ରୁଟି ଖାଇବାଦ୍ୱାରା ଆମ ଦେହର ଓଜନ ଟାକୁ ଠିକ୍ ପରିମାଣରେ ରଖେ ତ ରୁଟି ଖାଇବାଦ୍ୱାରାବି ବହୁତ ଭଲ ପ୍ରାୟତଃ ଡାଇବେଟିସ୍ ଲୋକମାନେ ବି ଡାଇବେଟିସ୍ ଲୋକମାନଙ୍କୁ ବି ରୁଟି ଖାଇବାପାଇଁକି ଡକ୍ଟରମାନେ ପ୍ରିଫର କରନ୍ତି କି ରୁଟି ଖାଅ ରୁଟି ଖାଇବାଦ୍ୱାରା ଦେହ ସୁସ୍ଥ ରହିବ ଏବଂ ତା' ସହିତ ମୁଁ ଖାଇଥିଲି ଆଳୁ ତରକାରୀ ଆଳୁ ତ ଆପଣ ଜାଣିଥିବେ ତା' ଦେହରେ ଶ୍ୱେତସାର ଥାଏ ତ ଆଳୁ ତରକାରୀ ବି ଶ୍ୱେତସାରପାଇଁ ଭଲ ତ ରୁଟି ଖାଇବାଦ୍ୱାରା ବା ପନିପରିବା ତରକାରୀ ଖାଇବାଦ୍ୱାରା ଡାଲି ଖାଇବାଦ୍ୱାରା ଆମ ପରିବାରକୁ ବହୁତ ପରିମାଣରେ ମିଳିଥାଏ ଶକ୍ତି ତ ମୁଁ ଆଜି ଏ ସବୁ ହିଁ ଖାଇଛି